ମୋତେ ଯାତ୍ରା କରିବାକୁ ବହୁତ ଭଲ ଲାଗେ କାରଣ ମୁଁ ଧାର୍ମିକସ୍ଥଳ ଗୁଡ଼ିକୁ ହିଁ ଯାଇଥାଏ ମୁଁ ବାରମ୍ବାର ଯାତ୍ରା କରିଥାଏ ଯେମିତି କି ପୁରୀ ଭୁବନେଶ୍ୱର ପ୍ରତିବର୍ଷ ରଥ ରଥଯାତ୍ରାରେ ମୁଁ ପୁରୀରୁ ରଥଯାତ୍ରା ଦେଖିବାକୁ ଯାଇଥାଏ କାରଣ ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ପ୍ରତୀକ ମୁଁ ଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିବାରୁ ମୁଁ ବାରମ୍ବାର ପୁରୀ ଯାଇଥାଏ ଏଥିସହିତ ବିଭିନ୍ନ ମନ୍ଦିରକୁ ମଧ୍ୟ ଯାଇଥାଏ ଯେମିତି କି ଭୁବନେଶ୍ଵର ଲିଙ୍ଗରାଜ କୋଣାର୍କ କାଳିଜାଇ